ଆମ ଅଞ୍ଚଳରେ ବହୁତ ଦୁର୍ଘଟଣାକୁ ପୋଲିସ ନିୟନ୍ତ୍ରଣ କରୁଛେ ସାଧାରଣ ନାଗରିକଙ୍କ ସୁରକ୍ଷା କ୍ଷେତ୍ରରେ ବି ଉନ୍ନତି ଆବଶ୍ୟକ ଅଛେ କିନ୍ତୁ ଏହା ଆଉ କିଛି କିଛି ଉନ୍ନତିର ଆବଶ୍ୟକତା ଅଛି ଯାନବାହନ କ୍ଷେତ୍ରରେ ଆମ କୌଣସି ଥାନାର ଦ୍ୱାରସ୍ତ ହେଲେ ଦୁର୍ଘଟଣା ହେଲେ ସାଙ୍ଗେ ସାଙ୍ଗେ ପୋଲିସ ଭଲ ନିୟନ୍ତ୍ରିତ କରୁଛି ଆଉ ଅପରାଧ ଭଳି ହେବା ଅପରାଧ ହେଲା ଭଳି କାମ ନେଇ ହେବାର୍ ପୋଲିସ ଭଲ୍ କାମ ନିୟନ୍ତ୍ରଣ କରୁଛେ ସାଧାରଣ ନାଗରିକଙ୍କ ସୁରକ୍ଷା କ୍ଷେତ୍ରରେ ବି ଉନ୍ନତି ଆବଶ୍ୟକତା ଅଛେ ଆର୍ ଆବଶ୍ୟକତା ପୂରଣ ହେଉଛେ ତ ସମସ୍ତଙ୍କ କ୍ଷେତ୍ରରେ ଏଇସବୁ ହେବାର କଥା ବର୍ତ୍ତମାନ ତ ଅପରାଧ ଦୁର୍ଘଟଣାକୁ ପୋଲିସ ଆଖି ଆଗରେ ରଖୁଛେ ଫିର୍ଭି ସାଧାରଣ ଅନେକ ନାଗରିକ ମାନେ ନିଜେ ମାନେ ନାଇଁ ଯାର୍ବାର୍ ସୁରକ୍ଷା କ୍ଷେତ୍ରରେ ଆବଶ୍ୟକୀୟ ହେଉଛି ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚିନି ପାର୍ବାର୍ କିଛି କିଛି ଟାଇମ୍ ଓଭର୍ ହେଲା ପରେ କିଛି ବ୍ୟସ୍ତ ବ୍ୟସ୍ତ ବିବ୍ରତା ହେଲା ପରେ ଏସବୁ ପହଞ୍ଚିପାରୁଛେ ଆଉ ଠିକ୍ ଚାଲିଛି କି ଆବଶ୍ୟକତା ସାଧାରଣ ଲୋକଙ୍କ ପାଇଁ ହେବାର କଥା ଆବଶ୍ୟକତା ଅଛେ ଆବଶ୍ୟକତା ବି ପୂରଣ ହେଇପାରୁଛେ